ଆମ ବଗିଚାରେ ଖତ କେମିତି ବ୍ୟବହାର କରୁ ଏହାର ଲାଭ କେମିତି ପାଉ ମାନେ ଆମେ କ'ଣ ଆମର ଗାଈ ଅଛି ଗାଈର ଗୋବର ଆଣିକି ଗୋଟେ ମାନେ ବଡ଼ ଜାଗାଟାରେ ବଡ଼ ମାଟିର ପାତ୍ରରେ ସେ ଜାଗା ଡିଚିରେ ରଖିକି ଆଉ ସେଥିରେ ପନିପରିବା ଚୋପା ପିଆଜ ଚୋପା ରସୁଣ ଚୋପା ସବୁ ଜାଗକ କ'ଣ ମିଶେଇକି ସେଇ ହାଣ୍ଡିଟା ଭିତରେ ରଖିଦଉ କଭର୍ କରିକି ବନ୍ଦ କରିକି ହେଲେ ବନ୍ଦ କରିକି ରଖିକି ଚାରି ଦିନ ରଖୁ ସେ ପନିପରିବା ଚୋପା ଗୋବରୁ ସେଯାକ ମିଶେଇକି ରଖିଲା ପରେ ଚାରିଦିନ ପରେ ସେଯାକୁ ବାହାର କରିକି ସେଯାକ ଆଉ ଥରେ ମିଶେଇକି ସବୁ ଗଛରେ ଆମେ ବ୍ୟବହାର ଖତ ବ୍ୟବହାର କରୁ ହେଲେ ଖତ ଦେଇକି ତା'ପରେ ସେ ଗଛରେ ମାନେ ଫୁଲ ଗଛରେ ୟା କଞ୍ଚା ଲଙ୍କା ଭେଣ୍ଡି ବିନ୍ସ ଆମେ ସବୁ ପନିପରିବା ଆମ ବଗିଚାରେ ଲଗଉନା ସେ ଜାଗାରେ ବ୍ୟବହାର କରୁ ସେ ଖତ ଆଉ ସେ ଖତ ଦେଇସାରିଲା ପରେ ଗଛ ଭଲ ବଡ଼ ହେଇସାରିଲା ପରେ ଆମକୁ ଫଳ ବି ଗଛ ଦିଏନା ଆମ୍ବ ଗଛ ରୁ ଆମ୍ବ ଫଳେ କଞ୍ଚା ଲଙ୍କା ଭେଣ୍ଡି ବିନ୍ସ ଅଲଡ଼ି ବାଇଗଣ ସବୁ କିିଛି ଲଗେଇଛୁ ତ ସେ ଖତ ବ୍ୟବହାର କଲା ପରେ ଗଛରେ ଭଲ ଫଳ ବି ଦିଏ ଆଉ ସେ ଯାକ ଆମେ ଖାଉ ଭଲ ଆସେ ଖତ ଏମିତି ଖତ ବ୍ୟବହାର କଲେ ନା ଗଛରେ ଭଲ ସାର ମିଳେ ଗଛକୁ ତ ଗଛ ବହୁତ ବଢ଼ିବାରେ ବି ସାହାଯ୍ୟ କରେ ଆମେ ଖତ ଏମିତି ହିଁ ବନାଉ ଓ ଖତ ଏମିତି ରଖିକି ବନେଇଲେ ବହୁତ ଲାଭ ଏମିତି ହି ବନେଇଲେ ଭଲ ଲାଗେ ଗଛ ବହୁତ ଭଲସେ ବଢ଼େ ତ ଏମିତି ହିଁ ଖତ କରିକି ଆମେ ଗଛରେ ବ୍ୟବହାର କରୁ ଗଛରୁ ଆମେ ସେ ଫଳଟା ଲାଭ କରୁ